ଆମ ଗାଁରେ ପାଲା ଅନୁଷ୍ଠିତ ହୋଇ ଆସୁଛି ଆଜକୁ ପ୍ରାୟ ଶହେ କୋଡ଼ିଏ ବର୍ଷରୁ ଉର୍ଦ୍ଧ ହେବ ଅନୁଷ୍ଠାନଟିକୁ ଦୁଇଟି ଗାଁର ଆସିଥାନ୍ତି ଏବଂ ବାଦିପାଲା ପରିବେଷଣ ହୋଇଥାଏ ତଦ୍ୱାରା ବହୁତ ଲୋକ ସମାବେଶ ହୋଇଥାନ୍ତି ଏବଂ ଆମ ଗାଁର ସ୍ତ୍ରୀ ଲୋକମାନେ ଅନ୍ୟାନ୍ୟ ବନ୍ଧୁ ବାନ୍ଧବ ଭଲ ମନ୍ଦ ଏସବୁ ବହୁତ ରୁଙ୍ଗ ଆସିଥାନ୍ତି ଏବଂ ଦୋକାନ ଦୋକାନ ବସିଥାଏ ଲୋକମାନେ ବହୁତ ଉତ୍ସାହିତ ପୂର୍ବକ ପାଲାଟିକୁ ଏଞ୍ଜୟ କରିଥାନ୍ତି